ପକ୍ଷୀମାନଙ୍କୁ ଆପଣଙ୍କ ଘର ପଛପଟେ କିମ୍ବା ବଗିଚାରେ ଆକୃଷ୍ଟ କରିବା ପାଇଁ ଆପଣଙ୍କୁ କୌଣସି ଟିପ୍ସ ଅଛି କି ପକ୍ଷୀଙ୍କ ପାଇଁ ସ୍ୱାସ୍ଥ୍ୟ ପାଣି ରଖନ୍ତି ପକ୍ଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟତଃ ବଗିଚା ବଗିଚା ବା ଘର ପଛପଟେ ଭଲ ଦାନାମାନେ ରଖନ୍ତୁ ଯେପରେ ପକ୍ଷୀ ଆକୃଷ୍ଟ ଭାବେ ସେମାନଙ୍କ ସ୍ଵାସ୍ଥ୍ୟ ରଖିଲେ ମଧ୍ୟ ସେମାନେ କେବେ ବି ଏ ଦିନେ ଦିନକୁ କେବେ ଆସିଲେ ସେମାନେ ସେଠାକୁ ଖାଇଲେ ସବୁଦିନ ପାଇଲେ ବି ମଧ୍ୟ ସେମାନେ ଆକୃଷ୍ଟ ହୋଇ ଅଧିକାଂଶରେ ସେଠାକୁ ଆସିବେ ଆଉ ଆଉ ସେଠାରେ ସ୍ୱସ୍ଥ୍ୟ ଖାଇବାକୁ ତାଙ୍କର ନିୟମିତ ଭାବରେ ଆସିପାରିବେ ଆଉ ପକ୍ଷୀଙ୍କ ପାଇଁ ସ୍ଵାସ୍ଥ୍ୟ ପାଣି ରଖନ୍ତି ହଁ ଆମ ଘର ବଗିଚାରେ ସବୁଦିନ ହଁ ଆମ ରଖାଯାଇଥାଏ